ଓଡ଼ିଆ ଭାଷା ଅନେକ କ୍ଷେତ୍ରରେ ଅନ୍ୟ ଭାଷା ମାନଙ୍କ ବିକାଶକୁ ପ୍ରଭାବିତ କରିଥାଏ ଯେପରିକି ଆମେ ଓଡ଼ିଶାରେ ଓଡ଼ିଆ ଭାଷା ହିଁ ପ୍ରଚଳିତ ଆମେ ଓଡ଼ିଶାରେ ଓଡ଼ିଆରେ ହିଁ କଥା ବାର୍ତ୍ତା କରିଥାନ୍ତି ଆମେ ଯେତେବେଳ ଗୋଟିଏ ଅନ୍ୟ ଦେଶକୁ ଯାଆନ୍ତି ସେଠିକାର ଭାଷା ଆମେ ଜାଣିନଥାନ୍ତି ତ ସେମାନଙ୍କ ସହିତ ଭାଷାର ଆଦାନ ପ୍ରଦାନ କରିପାଇଁ ଆମର ସେତେବେଳେ ହିଁ ଅସୁବିଧା ହୋଇଥାଏ ଯେମିତି ଆମ ଭାଷା ସେମାନେ ବୁଝି ପାରନ୍ତିନି କି ସେମାନଙ୍କ ଭାଷା ଆମେ ବୁଝି ପାରନ୍ତିନି ସେଇ କ୍ଷେତ୍ରରେ ଓଡ଼ିଆ ଭାଷା କିଛିଟା ପରିମାଣରେ ପ୍ରଭାବିତ ହୋଇଥାଏ ହେଲେ ଆମେ ସେଥିପାଇଁ ସବୁ ଭାଷା ତାଙ୍କର ମାତୃଭାଷାଟାକୁ ପ୍ରଥମେ ଜାଣିବାକୁ ପଡିଥାଏ ଯାହା ଦ୍ଵାରା କି ଆମେ ବାହାର ରାଜ୍ୟ ମାନଙ୍କରେ ଆମର ଭାବଟାକୁ ପ୍ରକାଶ କରି ପାରିବା ତାଙ୍କ ସହିତ କଥା ବାର୍ତ୍ତା କରିପାରିବା ଏବଂ ଯେଉଁ କାମକୁ କରିବା ପାଇଁ ଯାଇଥିବେ ସେଇ କାମଟାକୁ ଭଲ ଭାବରେ କରିପାରିବା